ଆମ ଗାଁ ଗ୍ରାମରେ ଆମ ଆମ ଗ୍ରାମରେ ଗ୍ରାମ ଦେବତୀଙ୍କ ପାଖରେ ପ୍ରାୟ ଗୁରୁବାର ସ୍ଥିତ ସବୁବାରରେ ମାଆଙ୍କ ପାଖରେ ହଳଦୀ ପାଣି ଛଡ଼ାଯାଏ ଓ ମାଆଙ୍କ ଭୋଗରାଗ ଲଗାଯାଏ ମାଆଙ୍କୁ ମଧ୍ୟ ଗାଧା ଦିଆଯାଏ ପ୍ରତ୍ୟେକ ଗୁରୁବାର ସ୍ଥିତ ଓ ଗାଁରେ ପାଖ ଶିବ ମନ୍ଦିର ମଧ୍ୟ ଅଛି ପ୍ରତ୍ୟେକ ସୋମବାରରେ ଲୋକ ଭକ୍ତ ଭକ୍ତମାନେ ସବୁ ଦର୍ଶନ କରିବାକୁ ଆସନ୍ତି ଓ ବା ଶିବଙ୍କ ପ୍ରଭୁ ଶିବଙ୍କ ଭୋଳାଶଙ୍କରଙ୍କ ପାଖରେ କ୍ଷୀର ଅଭିଷେକ ହୋଇଥାଏ ଓ ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ ତାଙ୍କ ଲୋକରେ ସମ୍ପୂର୍ଣ୍ଣ ହୋଇଥାଏ ଓ ଯେଝା ଯେଉଁମାନେ ନିଜର ମାନସିକ ରଖି ଠାକୁରଙ୍କ ପାଖରେ ମାନସିକ କରିଥାନ୍ତି ଓ ଭୋଗରାଗ ମଧ୍ୟ କରିଥାନ୍ତି ଓ ଗ୍ରାମ ପାଖରେ ଚଣ୍ଡୀ ଦେବୀ ମଧ୍ୟ ଅଛନ୍ତି ତାଙ୍କ ପାଖରେ ପୂଜା ଅର୍ଚ୍ଚନା କରାଯାଏ ପ୍ରତି ମଙ୍ଗଳବାର ବୁଧବାର ଦିନ ଓ ଗାଁ ରୀତିନୀତି ଭୋଗ ପ୍ରସାଦ ସେ ମଧ୍ୟ ସମସ୍ତେ କରିଥାନ୍ତି ଓ ତାଙ୍କୁ ତାଙ୍କର ମଧ୍ୟ ହଳଦୀ ପାଣିରେ ସ୍ନାନ କରାଯାଏ ବହୁତ ଦୂରରୁ ମଧ୍ୟ ଶ୍ରଦ୍ଧାଳୁ ଦର୍ଶନ କରିବାକୁ ଆସିଥାନ୍ତି ଓ ବିଭିନ୍ନ ରୀତିନୀତି ଆଡ଼ମ୍ବରେ ଏହିସବୁ ପର୍ବ ପାଳନ କରାଯାଏ ଲୋକମାନେ ଭକ୍ତ ପରିଦର୍ଶନ ପାଇଁ ମଧ୍ୟ ଆସନ୍ତି ଓ ନିଜ ନିଜର ମତବାର୍ତ୍ତା ଠାକୁରଙ୍କ ପାଖରେ ଗୁହାରି କରିଥାନ୍ତି